ପ୍ରକୃତି ହେଉଛି ଭଗବାନଙ୍କର ଏକ ଅମୂଲ୍ୟ ଦାନ ପ୍ରକୃତି କହିବା ପ୍ରକୃତି ଅର୍ଥ ହେଉଛିି ପାହାଡ଼ ପର୍ବତ ବିଭିନ୍ନ ଗୁଡ଼ିଏ ଦର୍ଶନୀୟ ସ୍ଥାନ ବୃକ୍ଷଲତା ଏମାନଙ୍କୁ ପ୍ରକୃତି କୁହାଯାଏ ମୁଁ ପ୍ରକୃତିକୁ ବହୁତ ଭଲପାଏ ଏବଂ ଉପଭୋଗ କରିବାକୁ ଭଲପାାଏ ପ୍ରାକୃତିକ ସ୍ଥାନମାନଙ୍କୁ ଭ୍ରମଣ କରିବାକୁ ମଧ୍ୟ ବହୁତ ଲୋକ ପସନ୍ଦ କରନ୍ତି ବହୁତ ଗୁଡ଼ିଏ ପ୍ରାକୃତିକ ସେଟିଙ୍ଗକୁ ମୁଁ ଯାତ୍ରା କରିଛି ପ୍ରାକୃତିକ ସେଟିଂ କହିଲେ ପାର୍କ ମନ୍ଦିର ଦର୍ଶନୀୟ ସ୍ଥାନ ଏଗୁଡ଼ିକୁ ବୁଝାଏ ପାର୍କ ଗୁଡ଼ିକ ସନ୍ଧ୍ୟାରେ ବୁଲିବାକୁ ଭଲଲାଗେ ସନ୍ଧ୍ୟାରେ ସେଠାକାର ଲାଇଟ୍ ଏବଂ ଫଟୋ ସୁଟ୍ ଗୁଡ଼ିକ ଆକର୍ଷଣୀୟ ଲାଗେ ସେଠାରେ ମନୋରଞ୍ଜନ ପାଇଁ ଭିଡ଼ିଓ ମଧ୍ୟ କରିବାକୁ ଭଲଲାଗେ ମନ୍ଦିର ଏବଂ ଦର୍ଶନୀୟ ସ୍ଥାନମାନାନଙ୍କରେ ଲୋକମାନଙ୍କର ବହୁତ ଭିଡ଼ ଦେଖିବାକୁ ମିଳେ ସେଠାରେ ଆମେ ଫଟୋ ସୁଟ୍ କରୁ ଏବଂ ବହୁତ ଗୁଡ଼ିଏ ଭିଡ଼ିଓ ଭିଡ଼ିଓ ମଧ୍ୟ କରୁ ଏବଂ ମନୋରଞ୍ଜନ ପାଇଁ ସେଗୁଡ଼ିକୁ ଆମେ ସ୍ମୃତି ଭାବରେ ରଖିଥାଉ ଏହିପରି ସମସ୍ତଙ୍କ ସହିତ ବୁଲି ସମୟ ଅତିବାହିତ କରିବାକୁ ବହୁତ ଭଲ ଲାଗେ ସେଠାକୁ ଗଲାବେଳେ ମନରେ ଏକ ଅନ୍ୟପ୍ରକାର ଧାରଣା ସୃଷ୍ଟି ହୁଏ ମନରେ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ବହୁତ ଭଲଲାଗେ ଥରେ ମୁଁ ଧଉଳି ପାହାଡ଼ ବୁଲିବାକୁ ଯାଇଥିଲି ସେଠାରେ ଆମର ଏଠାରେ ଆମର ଇତିହାସ ବିଷୟରେ ଅନେକ କିଛି ଜାଣିବାକୁ ଜାଣିବାକୁ ମଧ୍ୟ ମିଳେ ସେଠାରେ ହୋଇଥିବା ଯୁଦ୍ଧ ଏବଂ ରାଜା ମହାରାଜା ବୀରପୁରୁଷ ମାନଙ୍କର ସ୍ମୃତି ବିଷୟରେ ଜାଣିବାକୁ ଜାଣିବାକୁ ମିଳେ ସେଠି ଥିବା ରାଜା ମହାରାଜାମାନଙ୍କୁ ମଧ୍ୟରେ ହେଇଥିବା ଯୁଦ୍ଧମାନଙ୍କ ବିଷୟରେ ଜାଣିବାକୁ ମିଳେ ଆମର ଇତିହାସ ବିଷୟରେ ଅତୀତ ବିଷୟରେ ଜାଣିବାକୁ ମିଳେ ଅତୀତରେ ଥିବା ପରମ୍ପରା ଚାଲିଚଳଣି ଏବଂ ସଂସ୍କୃତି ବିଷୟରେ ଜାଣିବାକୁ ମିଳେ ଆଗକାଳରେ ସେମାନେ ବ୍ୟବହାର କରୁଥିବା ଜିନିଷ ଜିନିଷ ଏବଂ ତାଙ୍କର ଚାଲିଚଳଣି ବିଷୟରେ ଜାଣିବାକୁ ମିଳେ ପ୍ରାକୃତିକ ସୌନ୍ଦର୍ଯ୍ୟକୁ କିପରି ଉପଭୋଗ କରିବି ସେଥିପାଇଁ ସରକାର ମଧ୍ୟ ପର୍ଯ୍ୟଟନ ସ୍ଥଳୀମାନଙ୍କର ବିକାଶ କରିବା ପାଇଁ ବିଭିନ୍ନ କାର୍ଯ୍ୟାନୁଷ୍ଠାନ ନେଇ ନେଇଥାନ୍ତି ପ୍ରାକୃତିକ ସେଥିରେ ମୁଁ ଧଉ

ଚେଷ୍ଟା କରୁ ନୂଆ ନୂଆ ଜିନିଷ ଦେଖିବାକୁ ଭଲଲାଗେ ପ୍ରାକୃତିକ ସେଟିଂ ସହିତ ଗୋଟେ ସ୍ଥାନକୁ ଗଲାବେଳେ ସେଠାକାରେ ଥିବା ସେଠାରେ ସମୟ ଅତିବାହିତ କରିବାକୁ ଭଲଲାଗେ ଏଠାରେ ଅନେକ ଲୋକଙ୍କର ଭିଡ଼ ମଧ୍ୟ ଦେଖିବାକୁ ମିଳେ ଦେଶ ବିଦେଶରୁ ମଧ୍ୟ ଲୋକମାନେ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ଆସନ୍ତି ସନ୍ଧ୍ୟାରେ ସନ୍ଧ୍ୟାରେ ସନ୍ଧ୍ୟା ସମୟରେ ମଧ୍ୟ ସହର ଗୁଡ଼ିକରେ ବହୁତ ଭିଡ଼ ହୁଏ ଲିଙ୍ଗରାଜ ମନ୍ଦିର ଯେମିତି ଆମର ପୁରୀ କୋଣାର୍କ ଏଟା ଗୋଟେ ଗୋଟେ ହେଉଛି ପର୍ଯ୍ୟଟନସ୍ଥଳୀ ପ୍ରାକୃତିକ ସେଟିଂ ପ୍ରାକୃତିକ ସେଟିଂ ହେଲେ ଆମର ଜଙ୍ଗଲ ଜଙ୍ଗଲ ମଧ୍ୟ ବୁଲିବାକୁ ମିଳିଲେ ପ୍ରାକୃତିକ ସେଟିଂ ପ୍ରାକୃତିକରୁ ଆମେ ଅନେକ ଗୁଡ଼ିଏ ଔଷଧୀୟ ଜିନିଷ ମଧ୍ୟ ପାଇଥାଉ ପ୍ରାକୃତିକ ସ୍ଥାନ ଗୁଡ଼ିକ ବୋଲି ଦେଖିବାକୁ ବହୁତ ଭଲଲାଗେ ପ୍ରାକୃ ପ୍ରକୃତିରୁ ଆମେ ଔଷଧ ପାଣି ପବନ ଜଳବାୟୁ ଇତ୍ୟାଦି ପାଇଥାଉ ଏହିଗୁଡ଼ିକ ଏହିଗୁଡ଼ିକ ହେଉଛି ପ୍ରକୃତିର ଦାନ ଯେଉଁଟାକି ମଣିଷ କରିନଥାଏ ସେଇଟା ପ୍ରକୃତି ପ୍ରକୃତିରୁ ନିଜେ ନିଜେ ଉତ୍ପନ୍ନ ହୋଇଥାଏ ପ୍ରକୃତି ଯେଉଁଟାକି ଭଗବାନଙ୍କର ଏକ ଅମୂଲ୍ୟ ଅମୂଲ୍ୟ ଦାନ ପ୍ରକୃତିରୁ ଆମେ ବହୁତ ଜିନିଷ ପାଇଥାଉ ପ୍ରକୃତି ଆମକୁ ଔଷଧ ଭଳି ଔଷଧ ଭଳି ବହୁତ ଭଲ ଭଲ ଜିନିଷ ପ୍ରଦାନ କରିଥାଏ ଉପଭୋଗ କରିବା ସେଥିପାଇଁ ସରକାର ମଧ୍ୟ ପ୍ରାକୃତିକ ସ୍ଥଳୀମାନଙ୍କୁ ଉପଭୋଗ କରିବା ପାଇଁ ବିଭିନ୍ନ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିଥାନ୍ତି ସମ ସେଇ ପ୍ରାକୃତିକ ସ୍ଥାନ ଗୁଡ଼ିକ ବୁଲି ଦେଖିବାକୁ ଭଲଲାଗେ ସେଠାରେ ଆମେ ବହୁତ ଗୁଡ଼ିଏ ଫଟୋ ଉଠାଉ ନୂଆ ନୂଆ ଜିନିଷ ଖାଇବା ଖାଇବାକୁ ମିଳେ ଗୁପଚୁପ୍ ଦହିବରା ଏପରି ବହୁତ ଜିନିଷ ଆମେ ଖାଇଥାଉ ପ୍ରାକୃତି ପ୍ରକୃତି ହେଉଛି ଭଗବାନଙ୍କର ଏକ ଅମ ଅମୂଲ୍ୟ ଅମୂଲ୍ୟ ଧନ ଯେଉଁଟାକି ସେ ଆମକୁ ପ୍ରଦାନ କରିଛନ୍ତି ପ୍ରକୃତି ସହିତ ଖାପ ଖୁଆାଇ ଚଳିବାକୁ ମଣିଷକୁ ହୋଇଥାଏ ଚାଲିଚଳଣି ଏବଂ ତାର ପରମ୍ପରା ବିଷୟରେ ଜାଣିଥାଉ ପ୍ରାକୃତିକ ସେଟିଂକୁ ସହିତ ଏକ ସ୍ଥାନକୁ ବୁଲିବାକୁ ଗଲାବେଳେ ଆମେ ସାଙ୍ଗରେ ପରିବାର ସହିତ ଗଲେ ଭଲଲାଗେ ପ୍ରକୃତିକ ସେଟିଙ୍ଗକୁ ବୁଲିବାକୁ ଗଲା ବେଳେ ଆମେ ସାଙ୍ଗମାନଙ୍କ ସହିତ କିମ୍ବା ପରିବାର ସହିତ ଯାଇଥାଉ ଆମେ ସ୍କୁଲ୍ ବେଳେ ବି ଅନେକ ପ୍ରାକୃତିକ ସେଟିଙ୍ଗକୁ ବୁଲିବାକୁ ଯାଇଛୁ କଲେଜରୁ ଯାଇଛୁ ପରିବାର ସହିତ ଯାଇଛୁ ସେଠାକୁ ଯାଇ ବୁଲି ଦେଖିବାକୁ ବହୁତ ଭଲଲାଗେ ସେଠାରେ ଆମେ ପିକ୍ନିକ ଯେମିତି ପ୍ରାକୃତିକ ସେଟିଙ୍ଗ କଲାବେଳେ ଆମେ ପିକ୍ନିକ ଯାଇଥାଉ ପିକ୍ନିକ ଗଲାବେଳେ ଆମେ ବସ୍ କିମ୍ବା କାର୍ ଏହିପରି ଯାନବାହନରେ ଯାଇଥାଉ ଦୂର ସ୍ଥାନକୁ ପ୍ରାକୃତିକ ସେଟିଙ୍ଗ ଦେଖିବାକୁ ଗଲାବେଳେ ବହୁତ ଭଲଲାଗେ ପ୍ରାକୃତିକ ସେଟିଂ ଜାଣି ଜାଣିବାକୁ ଗଲେ ସେଠାରେ ପିକ୍ନିକ୍ କରିବା ପାଇଁ ଆମେ ଯେଉଁ ଯାଇତେ ସେଠାରେ ରାନ୍ଧି ସାଙ୍ଗମାନଙ୍କ ସହିତ ମଜା କରି ବୁଲିବାକୁ ବହୁତ ଭଲଲାଗେ ପ୍ରାକୃତିକ ସେଟିଙ୍ଗ ସେଠାରେ ଆମେ କେଉଁ କ'ଣ କଲୁ ଠିକ ସେଠାରେ ବହୁତ ଅନ୍ୟନ୍ୟ ପ୍ରକାର ଜୀବ ମଧ୍ୟ ଦେଖିବାକୁ ମିଳେ ଅନ୍ୟପ୍ରକାର ଖାଦ୍ୟ ଫଳମୂଳ ଫୁଲ ଇତ୍ୟାଦି ଦେଖିବାକୁ ମିଳିଥାଏ ସେଠାକୁ ଗଲାବେଳେ ମନରେ ଏକ ଅନ୍ୟପ୍ରକାର ଧାରଣା ଆସିଥାଏ ମନ ଉଲ୍ଲାସିତ ଲାଗିଥାଏ କି ଆମେ ଗୋଟେ ନୂଆ ଜାଗା ବୁଲିବାକୁ ଯାଉଛୁ ପ୍ରାକୃତିକ ଜିନିଷ ଦେଖିବାକୁ ଯ ଯାଉଛୁ ସେହିପରି ମନ ବହୁତ ଭଲ ଲାଗିଥାଏ ଏବଂ ସାଙ୍ଗମାନଙ୍କ ସହିତ କିମ୍ବା ପରିବାର ସହିତ ମିଶି ମିଶି ଗଲାବେଳେ ଆନନ୍ଦ ଉଲ୍ଲାସର ସହିତ ଆମେ ଯାତ୍ରା କରିଥାଉ ପ୍ରକୃତିକ ସେଟିଂକୁ ସେଠାରେ ଆମେ ବହୁତ ଫଟୋ ଏବଂ ଭିଡ଼ିଓ କରୁ ମନୋରଞ୍ଜନ ପାଇଁ ଫଟୋ ଭିଡ଼ିଓ କରି ତାକୁ ସ୍ମୃତି ଭାବରେ ରଖିଥାଉ ସେହିପରି ପ୍ରାକୃତିକ ସ୍ଥାନ କଲେ ଲିଙ୍ଗରାଜ ମନ୍ଦିର ଆଉ କୋଣାର୍କ ଏଇସବୁ ସ୍ଥାନକୁ ବୁଲି ଯିବାକୁ ବହୁତ ଭଲଲାଗେ ସେଇଟାକୁ ଗଲାବେଳେ ମନରେ ଏକ ଅନ୍ୟ ପ୍ରକାର ଧାରଣା ସୃଷ୍ଟି ହୁଏ ବହୁତ ସୁନ୍ଦର ଏବଂ ନୂଆ ନୂଆ ଜାଗା ଦେଖି ବୁଲିବାକୁ ବହୁତ ଭଲଲାଗେ ସେଠାକୁ ଗଲେ ନୂଆ ନୂଆ ଜିନିଷ କିଣାବିକା କିଣିଥାଉ ଏବଂ ବହୁତ ମଜା କରିଥାଉ